ମୋ ପାଖରେ ଯେଉଁଟାକି ବ୍ୟାସକବି ଫକୀରମୋହନ ସେନାପତିଙ୍କର ରେବତୀ ଯେଉଁ ବହି ଅଛି ଏବଂ ଛଅମାଣ ଅଠାଗୁଣ୍ଠ ଏସବୁ ଅଛି ଯାଦ୍ଵାରା ସେଠାରେ ମୁଁ କିଣିଛି ତାକୁ ଆଉ ବହୁତ ଭଲ ଲାଗେ କାରଣ ସେ ସମୟରେ ଯେଉଁ ସମାଜ ସେ ସମୟରେ ଗୋଟେ ସମାଜ ଏପରି ଥିଲା ଜମିଦାରୀ ସିଷ୍ଟମ ଥିଲା ଗଣତି ସିଷ୍ଟମ ଥିଲା ଆଉ ସେଇଟାକୁ ସେ ଲକ୍ଷ୍ୟ କରିକିରି ନାରୀଶିକ୍ଷା ପ୍ରଚଳନ କିପରି ତାମାନେ ହେଇପାରିବ ସେ ଅତି ସୁନ୍ଦର ଭାବରେ ରେବତୀରେ ବର୍ଣ୍ଣନା କରିଛନ୍ତି କାରଣ ନାରୀଶିକ୍ଷା ସେ ସମୟରେ ବହୁତ କଟକଣା ଥିଲା ଝିଅ ଜନମ ଚୂଲିମୁଣ୍ଡକୁ ସେମାନଙ୍କୁ କାର୍ଯ୍ୟାଳୟକୁ କେହି ପଠଉନଥିଲେ କିନ୍ତୁ ଆଜି ଯେଉଁ ଦେଖା ଯାଉଛି ତାଙ୍କର ବହୁତ ଲେଖାରେ ଆଜି ସମାଜ ନୂତନ ଯୁଗ ଆରମ୍ଭ ହେଇଯାଇଛି ସମାଜରେ ନାରୀ ନାରୀ ଚୂଲି ମୁଣ୍ଡକୁ ନୁହେଁ ନାରୀ କାର୍ଯ୍ୟାଳୟକୁ ଏତେ ସୁନ୍ଦର ଭାବରେ ଲେଖାହେଇଛି ଯାଦ୍ଵାରା କି ବାସ୍ତବିକ ରେବତୀ ପାଠ ଯଦି ପଢ଼ିବା ଯେ ସେ ସମୟରେ ଗୋଟିଏ ଝିଅ ଯଦି ପାଠ ପଢ଼ିବ ତାହେଲେ ସବୁ ଅମଙ୍ଗଳ ହେବ ଘରର ମୁରବି ମୃତ୍ୟବରଣ କରିବ ଗାଈଗୋରୁ ମରିଯିବେ ଏଇଯେଉଁ ବିଷୟବସ୍ତୁ ସେଇଠି ନିହିତ ଅଛି କୁସଂସ୍କାର ଯେଉଁ ସମାଜ ଯେଉଁ କୁସଂସ୍କାର ଦେଲା ତାକୁ ସେ ଫକୀରମୋହନ ସେନାପତି ଦୂରୀଭୂତ କରିଛନ୍ତି ଆଉ ମୁଁ ସେଇଟାକୁ ବହୁତ ପସନ୍ଦ କରିକିରି କିଣିଛି ଆଉ ଜମିଦାରୀରେ ଯେଉଁ ଜମିଦାର ମାନେ ଅତ୍ୟାଚାର କରୁଥିଲେ ସେ ଅତ୍ୟାଚାରରେ ମଧ୍ୟ ସେଇ ଛମାଣ ଆଠଗୁଣ୍ଠରେ ବର୍ଣ୍ଣନା କରିଛନ୍ତି ସମାଜ କିପରି ହେବ କଥା ବାସ୍ତବିକ ତାଙ୍କର ଲେଖା ଏ ସମାଜରେ ସଚେତନତା ପା ବାର୍ତ୍ତା ଦେବାପାଇଁ ସେ ବହୁତ କିଛି ଲେଖିଥିଲେ ଏବଂ ତାଙ୍କପାଇଁ ଆମର ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ସେଇ ଜଣେ ଥିଲେ ପୁରଧା ବିନ୍ଧାଣି ଏବଂ ଆଜି ଆମେ ଉଣେଇଶହ ଛତିଶି ମସିହା ଏପ୍ରିଲ ଏକ ତାରିଖ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେଲା ସେଇ ଫକୀରମୋହନ ସେନାପତିଙ୍କର ର ଅବଦାନ ଅଛି ଏବଂ ବହୁତ ମହାମଣିଷ ମାନଙ୍କର ଅବଦାନ ଅଛି ଆଉ ତାଙ୍କର ବହି ସବୁ ସମାଜ କୁ ଦିଗଦର୍ଶନ ଦେଲାପରି ବହି ଗୁଡ଼ାକ ସେ ଲେଖିଛନ୍ତି ପୃଥକ ଗୁଡ଼ାକ ତେଣୁ ତାଙ୍କୁ ସଂଗ୍ରହ କରି ରଖିଛି ଏବଂ ଯେତେବେଳେ ସମୟ ପାଇଲେ ମୁଁ ତାକୁ ଅଧୟନ ମଧ୍ୟ କରୁଛି